ପାଞ୍ଚ ସାତ ଉଣେଇଶ ଶହ ଅନେଶତ ପାଞ୍ଚ ଛଅ ଦୁଇ ହଜାର ଏକ ସାତ ଆଠ ଦୁଇ ହଜାର ତିନି ନଅ ପାଞ୍ଚ ଦୁଇ ହଜାର ଚଉଦ ଦଶ ଦଶ ଦୁଇ ହଜାର ତେଇଶି